ଦଶରୁ ଦଶ ଲକ୍ଷ ମଧ୍ୟରେ ଥିବା ପାଞ୍ଚୋଟି ସଂଖ୍ୟା ହେଉଛି ଦଶ ହଜାର ପାଞ୍ଚଶହ ତିରିଶ କୋଡ଼ିଏ ହଜାର ଚାରିଶହ ତିରିଶ ତିରିଶ ହଜାର ଚାରିଶହ ତିରିଶ ପାଞ୍ଚ ହଜାର ଚାରିଶହ ତିରିଶ ଚାରି ହଜାର ଆଠଶହ କୋଡ଼ିଏ